ବଗିଚା କାମ କରିବା ପାଇଁ ମୁଁ କୋଦାଳ ବ୍ୟବହାର କରେ ଏବଂ ଶାବଳ କୋଡ଼ି ପାଣିଝରା ଇତ୍ୟାଦି ବ୍ୟବହାର କରେ କୋଦାଳ ଦ୍ୱାରା ମୁଁ ମାଟିକୁ ହାଣି ସେଥିରେ ମଞ୍ଜି ଫୁଲ ମଞ୍ଜି ଏବଂ ପରିବା ମଞ୍ଜି ପକେଇଥାଏ ସେଥିରେ ମଞ୍ଜି ପକାଇ ପକାଇ ସାରି ସେଥିରେ ପାଣି ଫୁଲଝରା ପାଣିଝରା ଦିହରେ ପାଣି ଦେଇଥାଏ ଯାହା ଆମକୁ ଆମ ଗଛକୁ ବ ଖାଦ୍ୟ ଯୋଗେଇଥାଏ ଏହି ଖାଦ୍ୟ ଖାଇବା ଦ୍ୱାରା ପାଣି ପିଇବା ଦ୍ୱାରା ଗଛଟି ବହୁତ ଜଲ୍ଦି ବଢ଼ିଥାଏ ଶାବଳ ଦ୍ୱାରା ମୁଁ ମୋର ବଗିଚାକୁ ଗାଈ ଗୋରୁ ପଶୁପକ୍ଷୀଙ୍କ ଠାରୁ ବଞ୍ଚେଇବା ପାଇଁ ବଗିଚା ଚାରିପାଖରେ ବାଉଁଶ ହେଇକା ପୋତି ତାକୁ ଘଉଡ଼ାଇ ଦେଇଥାଏ ଯାହାଦ୍ୱାରା ଆମ ବଗିଚାରେ କୌଣସି ବାହ୍ୟ ଜନ୍ତୁ କିମ୍ବା ପଶୁପକ୍ଷୀଙ୍କ କବଳକୁ ଆସିବ ନାହିଁ ଏଇ ସବୁ ଉପକରଣ ବ୍ୟବହାର କରି ମୁଁ ମୋର ବଗିଚା କାମଟି କରିଥାଏ